ଆଗରୁ ଆମେ ଜିନିଷ କିଣିଲା ବେଳକୁ ନଗଦ ଟଙ୍କା ଦେଇକି ଜିନିଷ କିଣୁଥିଲୁ ସେତେବେଳେ ଆମକୁ ହାତରେ ପଇସା ନେଇକି ଯିବା ପାଇଁ ପଡ଼ୁଥିଲା ଆଉ ଏବେ ଯେଉଁ ହାଟରେ ପନିପରିବା କିଣା ହେଉଛି ସେଥିରେ ଆମେ ନଗଦ ପଇସା ଦେଇକି କିଣୁଛୁ କିନ୍ତୁ ଯେଉଁ ଦୋକାନ ବଜାରରେ ଯେଉଁ ଆମେ ଜିନିଷ କିଣୁଛୁ ସେଥିରେ ଆମେ ନଗଦ ଟଙ୍କା ଦେବା ସହିତ ଫୋନ୍ପେ ଆଉ ଗୁଗୁଲ୍ ପେ ଏହିସବୁ ବ୍ୟବହାର କରୁଛୁ ତ ଏଥିରେ ଆମର ଏମିତି ଏତିକି ସୁବିଧା ହେଉଛି ଯେ ଆଗରୁ ଆମେ ଫୋନପେ ଆଉ ଗୁଗୁଲ୍ ପେ ସୁବିଧା ନଥିବାରୁ ହାତରେ ପଇସା ନେଇକି ଯାଉଥିଲୁ ଯେହେତୁ ସେତେବେଳେ ଚୋରି ଡକାୟତି ଆଉ ଟଙ୍କା ହଜିବାର ବି ଭୟ ଥିଲା ତ ଏବେ ସେସବୁ ଟିକେ କମିଯାଇଛି ଯେହେତୁ ଫୋନପେ ଗୁଗୁଲ୍ ପେରେ ବହୁତ ସୁବିଧା ମିଳୁଛି ସେଥିରୁ ଆମେ ଯେଉଁଠି ଜିନିଷ ଯେଉଁ ଦୋକାନରୁ ଜିନିଷ କିଣୁଛୁ ସେଠି ଆମେ ଫୋନପେ ଗୁଗୁଲ୍ ପେ ସାହାଯ୍ୟରେ ପଇସା ଦେଇ ପାରୁଛୁ ତ ଆମର ଟଙ୍କା ହଜିବାର କି ଟଙ୍କା ଚୋରି ହେବାର ସେଥିରେ କୌଣସି ମାନେ ଅସୁବିଧା ହେଉନି ତ ଆରାମରେ ଆମେ ସେଠି ଜିନିଷ କିଣିପାରୁଛୁ ଆଉ ଯେଉଁ ଟଙ୍କା ଟଙ୍କା ଯେଉଁ ଦେଉଛୁ ଆମେ ତ ସେଠି ଯେଉଁ ବଡ଼ ବଡ଼ ଯେଉଁ ଠିକାଦାର ମାନେ ଅଛନ୍ତି ସେମାନଙ୍କୁ ଆମେ ଟଙ୍କା ଯୋଉ ଫୋନପେ କିମ୍ବା ଗୁଗୁଲ୍ ପେ ସାହାଯ୍ୟରେ ଦେବା ପାଇଁ ଚାହୁଁଛୁ ଯେହେତୁ ତାଙ୍କର ଜି ଏସ୍ ଟି କଟିବ ସେଥିପାଇଁ ସେମାନେ କହୁଛନ୍ତି କି ତମେମାନେ ତ ମାନେ ନଗଦ ଟଙ୍କା ଦେବା ପାଇଁ କହୁଛନ୍ତି ସେମାନେ କହୁଛନ୍ତି ଫୋନପେ ଗୁଗୁଲ୍ ପେରେ ଟଙ୍କା ଦିଅନାହିଁ କାରଣ ତାଙ୍କର ଜି ଏସ୍ ଟି କଟିବ ସେଇଥିପାଇଁ ସେମାନେ ଚାହୁଁନାହାନ୍ତି କି ଫୋନପେ ଗୁଗୁଲ୍ ପେରେ ପଇସା ଦେବା ପାଇଁ କିନ୍ତୁ ଏଇସବୁ ଆଗରୁ ଏତିକି ସୁବିଧା ହେଇଛି ଆଗରୁ ଆମେ ହାତରେ ପଇସା ନେଇକି ଗଲାକୁ ମାନେ ଟଙ୍କା ଦଉଥିଲୁ ହାତରେ ଯାହା ଜିନିଷ କିଣିଲାକୁ ହାତକୁ ହାତ ଟଙ୍କା ଦେଇଦଉଥିଲୁ କିନ୍ତୁ ଏବେ ଏତିକି ସୁବିଧା ହେଉଛି ଯେ ଟଙ୍କା କ୍ୟାସ୍ ନେଇକି ଯିବା ପାଇଁ ପଡ଼ୁନି ଆମେ ଫୋନପେ କିବା ଗୁଗୁଲ୍ ପେରେ ଆମେ ଟଙ୍କା ଦେଇପାରୁଛୁ ସେତିକି ସୁବିଧା ହେଉଛି